ମୁଁ କାଲିମେଳାରୁ ଗୋଟିଏ ଜ୍ୟାକେଟ୍ କିଣିଥିଲି ହେଲେ ମୁଁ ଜ୍ୟାକେଟ୍ ର ଦାମ୍ ପଡ଼ିଥିଲା ହଜାର ଟଙ୍କା ହେଲେ ସେ ଜ୍ୟାକେଟ୍ଟା ଏତେ ସୁନ୍ଦର ତା'ର ସିଲେଇ ବି ଭଲ ତାକୁ ପିନ୍ଧିବାକୁ ବି ଭଲ ତା'ର କଲର୍ ବି ଭଲ ଆଉ ତା'ର ରଙ୍ଗ ବି ଭଲ ହେଲେ ସେ ସେଇଟା ମୁଁ କିଣିଥିଲି ଗୋଟେ ଦୁଇ ବର୍ଷ ହେଇଛି ହେଲେ ବି ତା'ର କଲର୍ ବି ଯାଇନି କି ତା' ତା'ର ସିଲେଇ ବି କଟିିନି ଏତେ ସୁନ୍ଦର ଜ୍ୟାକେଟ୍ ମୁଁ ଆଗରେ କେବେ ହେଲେ ବି ମୁଁ ଦେଖିନି ଏତେ ସୁନ୍ଦର ଜ୍ୟାକେଟ୍ ଜ୍ୟାକେଟ୍ଟା ପିନ୍ଧିବାକୁ ମୋତେ ବହୁତ ଭଲ ଲାଗେ